ପର୍ଯ୍ୟଟକମାନେ ଯେନ୍ ସ୍ଥାନ ସ୍ଥାନ ବୁଲିକରି ପରିଭ୍ରମଣ କର୍ସଁ ସେମାନେ ଗଲା ବିଲ୍କି ବହୁତ କିଛି ଅସୁବିଧାର ସମ୍ମୁଖୀନ କର୍ବାର୍ କେ ପଡ଼୍ସି ତାହାକୁ ସେମାନେ ଯେନ୍ ଜିନିଷ୍ ଉପରେ ରିସର୍ଚ୍ଚ କର୍ସଁ ସେଥିର୍ ପୁରା ଶେଷ ପର୍ଯ୍ୟନ୍ତ କର୍ସନ୍ ସେ ଭିତରେ ତାକର୍ ଯେନ୍ ଗ୍ରୁପ୍ ହୋଇ କରି ଯାଇ ଥିସନ୍ ସେଥିର୍ ଭିତରୁ କେତେ ଜନଙ୍କର ଅସୁବିଧା ବି ହୋଇ ଯାଏସି ବହୁତ ଅସୁବିଧାର ସମ୍ମୁଖୀନ କର୍ବାର୍ କେ ପଡ଼୍ସି ତାହାକୁ ସେମାନେ ହେନ୍ତା ଗୁଟେ ଜିନିଷ୍ କେ ରିସର୍ଚ୍ଚ କଲେ କିନି ସେ ସବୁ ଜିନିଷ୍ ହେସି

କେନ୍ ଉପରେ ଗୁଟେ ରିସର୍ଚ୍ଚ କର୍ବି ଯେନ୍ତା କି ଲୁକି ଯାଉଥିବା ପୁରାତନ ଜିନିଷ୍ ଉପରେ ରିସର୍ଚ୍ଚ କର୍ବି ସେ ସେଥି ଯେନ୍ ରିସର୍ଚ୍ଚ କଲା ବେଲି କି କେତେ ଲୁକ୍ ସେଟା କେ ପାଇବାର୍ ଲାଗି ସେଟାକୁ ବି କିନି ହାନୀ କର୍ବି ତାହାକୁ ବି କିଛି ଦୁର୍ଘଟଣାରୁ ସମ୍ମୁଖୀନ କର୍ବାର୍ କେ ପଡ଼୍ବା ତ ଇ ସବୁ ଜିନିଷ୍ କଲା ବେଲ୍ କି ତାହାକୁ ବହୁତ ଅସୁବିଧା ଏ ଅସୁବିଧା ଭୁକ୍ତି କରି ସେମାନେ ସେଥିର୍ ପରିଣାମ୍ ପାଏସନ୍ ତା'ର ଫଲ ପାଏସନ୍ ସେ ରିସର୍ଚ୍ଚର ତ ମୁଇଁ କହିମିଁ ଯେ ଯେତେବେଲେ ରିସର୍ଚ୍ଚମାନେ କରୁଛନ୍ ଜିନିଷ୍ କେ ଆର୍ ଜଣେ ବି ଆଗ୍ କରିଥିବା ସେ ବି ସେ ଜିନିଷ୍ କେ ମନ୍ କରୁଥିବା ସେ ଜିନିଷ୍ କର୍ବାର୍ ଲାଗି ଚାଁହୁଥିବା ସେଥିର୍ ରେଜଲ୍ଟଟା ମୁଇଁ ଯେନ୍ତା ପାଇଁସି ସେଥିରୁ ଉପହାର ମୁଇଁ ପାଇଁମି ଯେନ୍ତା ସେଥିପାଇଁ ଯେନ୍ ମାନେ କରୁଛନ୍ ତାହାକୁ ବହୁତ ଅସୁବିଧାର ସମ୍ମୁଖୀନ କର୍ବାର୍ ପଡ଼୍ସି ହେଲେ ସେ ସେ ସବୁ ବୁ ସବୁଥି ସମାଧାନ୍ ହେସି ଯେ ସେମାନେ ହିଁ ପାଏବେ ସେ ରିସର୍ଚ୍ଚର ଯେ ଫ ଯିଏ କଷ୍ଟ୍ କର୍ବା ସିଏ ହିଁ ଫଲ୍ ପାଏବା ଏଟା ଆମର ମୁଲୁ ରୁ କଥା ଏ ଯିଏ କଷ୍ଟ୍ କର୍ସି ସିଏ ହିଁ ଫଲ୍ ପାଏସି